ହ୍ୟାଲୋ ହଁ ଦେଇ କ'ଣ କରୁଛୁ ଜେଜେମା ମରିଗଲେ ଏହି କ'ଣ ଦେହ ଖରାଫ ହେଲା ଏମିତି ମାନେ ମୁଣ୍ଡ ଫୁଣ୍ଡ ବୁଲାଇଲା ଦେହ ଖରାପ ହେଲା ଆଉ ମେଡ଼ିକାଲ ମେଡ଼ିକାଲ ନେଇକି ଗଲୁ ମେଡ଼ିକାଲ ନେଇକି ଗଲେ ବାପା ବୋଉ ଆଉ ନନା ହଁ ନେଇକି ଡକ୍ଟର କହିଲେ ଅଂଶୁଘାତ ଯୋଗୁଁ ହୋଇଛି ଏମିତି ହେଲେ ଆଉ ମରିଗଲେ ଡାକ୍ତର କହିଲେ ମରିଯାଇଛନ୍ତି ବୋଲି ଆଉ ମେଡ଼ିକେଲ ରୁ ଆସିଲେଣି ଘରକୁ ସମସ୍ତଙ୍କୁ ଫୋନ କରିଛି ହଁ ଆଉ ସମସ୍ତେ ଆଉ ଆସିବ ତମେ ଆସିବ ଆଉ ସମସ୍ତଙ୍କୁ ଫୋନ କରୁଛି ସେ ଆସିଲେଣି ସମସ୍ତେ ବନ୍ଧୁ ବାନ୍ଧବ ହଉ ଆଉ ଆଉ କୁଆଡ଼େ ଯାଇଛନ୍ତି ନନା ହଉ ଆସିବ ଧୀରେ ଧୀରେ ଆଉ କାନ୍ଦିବୁନି ଏହିଠି ସମସ୍ତେ କାନ୍ଦୁଛନ୍ତି ବୋଉ ହେରିକା ଅପା ହେରିକା ସବୁ କାନ୍ଦୁଛନ୍ତି ହଁ ପ୍ରବଳ ଗରମ ଖରା ହେଉଛି ସେଥିପାଇଁ ପା ଡକ୍ଟର କହିଲେ ସନ ସଂସ୍ଟ୍ରୋକ ହୋଇଯାଇଛି ସେଇଥିପାଇଁ ସଂସ୍ଟ୍ରୋକ ରେ ମରିଗଲେ ହଁ ହଁ ଘରେ ସମସ୍ତେ ଅଛନ୍ତି ତମେ କେତେବେଳେ ଆସିକି ପହଁଞ୍ଚିବ ହଉ ଆସିଲା ବେଳୁ ବାଟରୁ ସେ ମିଠା କଦଳୀ ଏମିତି ସବୁ ନେଇକି ଆସିବ ଆଉ ଆଉ ଜେଜେମା ପାଇଁ ଜେଜେମା ପାଇଁ ଧଳା ଶାଢ଼ୀ ନେଇକି ଆସିବ ଜେଜେବାପା କାନ୍ଦୁଛନ୍ତି ସିଏ ମଝିରେ ମଝିରେ ଚେତା ବୁଡ଼ିଯାଉଛନ୍ତି ଏମିତି ମନ ଖରାପ କରୁଛନ୍ତି ଆଉ ଭଲ ଲାଗୁନି କାନ୍ଦ ଲାଗୁଛି ଆଉ ବାପା ବି କାନ୍ଦୁଛନ୍ତି ହଉ ହଉ ତୁ ଆସେ ଆସିଲେ କଥା ହେବା ଆଉ ମୁଁ ରଖୁଛି ଆଉ

ହଉ ହଉ ହଉ ରଖୁଛି